ହ୍ୟାଲୋ ହଁ ମାଉସୀ ନମସ୍କାର ମାଉସୀ ନମସ୍କାର ଆଉ ଭଲ ଅଛନ୍ତି ମୁଁ ବା ବାଙ୍ଗାଲୋର ଏଇ ଏବେ ଦୁଇ ଚାରି ଦିନ ହେଉଛି ପହଞ୍ଚିଛି ମାଉସୀ ହଁ ମୁଁ ଛୁଟି ନେଇକି ଆସିବି ପନ୍ଦର ଦିନି ନା ମାସେ କେତେ ରହିବି ଗାଁରେ ତାପରେ ଯିବି ହଁ ସମସ୍ତେ ଆସିଛନ୍ତି ବୁଲିବା ପାଇଁ ବା ଲକ୍ଷ୍ମୀ ପୂଜାରେ ନାଇଁ ହଁ ମୁଁ ଯିବି ମୁଁ ଯିବି ଯେ ଏଇ ତ କିଛି ଦିନ ହେଲା ପହଞ୍ଚିଛି ଘର କାମ ସାରିକି ଯିବି ଆଉ ପରା ଦୋକାନ କେମିତି ଚାଲିଛି ଆପଣଙ୍କର ଅହୋ ନାଇଁ ମୁଁ ସେଇଆ ଭଲ ବେପାର ହେଉଛି ନାଇଁ ମୁଁ ପାଚାର ମୁଁ ଭାବିଲି ମୁଁ ମାଉସୀଙ୍କୁ ଟିକେ ପଚାରି ବେପାର କେମିତି ହଉଚି ନହେଲା ଆମ ଆଡ଼େ ଚାଲୁନାହାନ୍ତି ବେଙ୍ଗଲୋର ଆଡ଼େ ହଁ ନେଇକିଛି ହଁ ଭଲ ବେପାର ସେଠି ମାନେ ଅଳ୍ପ ପଇସାରେ ବି ମାନେ ଆପଣଙ୍କର ଲାଭ ଅଛି ଏଠି କିଛି ଲାଭ ଯଦି ହଉନି ସେଇଠିକି ଚାଲନ୍ତୁ ହଁ ହଁ ମୁଁ ନେଇକି ଯିବି ନେଇକି ଯିବି ମୁଁ ନିଜ ନିଜେ ଗାଡ଼ିରେ ନେଇକି ଯିବି ଆପଣଙ୍କୁ ବୁଝାବୁଝି କରିକି ସେଠିକି ଆମ ଘର ପାଖରେ ରଖେଇଦେବି ମାର୍କେଟ୍ ଉପରେ ଆଉ ଭଲ ବେପାର ହବ ହଉ ଯିବା ତା ହେଲେ ଆଉ ହଁ ହଁ ଏଠି ତାହେଲେ ନାଇଁ କି ରହିବି ମୁଁ ଲକ୍ଷ୍ମୀ ପୂଜା ପରେ ପରା ଯିବି ପା ହଉ ଯାଇକି ବୁଲିକି ଦେଖିକି ଆଇବି ବେପାର କେମିତି ହେଉଛି ମୁଁ ଟିକେ ଦେଖିକି ଆସିବି ଆଉ ହଁ ହଁ କିଣି କିଣିକି ଯିବି ମୁଁ ନିଜେ ଖାଇବି ମୋ ଆମ ପରିବାର ପାଇଁ ବି ଧରିକି କିଛି ଆଇବି ଆଉ ବାଙ୍ଗାଲରରେ ଯାଇକି କହିବି ଆପଣଙ୍କୁ ଆପଣଙ୍କୁ ତ ଧରିକି ଯିବି ସେଠିକି ଆଉ ଏଇଠି ଖାଇଲା ପରେ ମୁଁ ଜାଣିବି ଆପଣଙ୍କର ଟେଷ୍ଟ କେମିତି ଅଛି ଯଦି ମାନେ ବରା ସିଙ୍ଗଡ଼ାର ଟେଷ୍ଟଟା ଭଲ ନଥିବ ତା'ହେଲେ ଆପଣଙ୍କୁ କହିବି ଆଉ ଟିକେଏ ଟେଷ୍ଟ କରିବା ପାଇଁ ବୁଝିଲେ କି ହଁ ହଁ କରିବାକୁ ପଡ଼ିବ ଆପଣ ତାପରେ ଇଏ କରିକି ଯିବେ ସେଠିକି ଆଉ ଆଉ ଏମିତି ତ ବନେଇଲେ ସେଠି ଲୋକ ପୁଣି ପସନ୍ଦ କରୁନଥିବେ ନା ହଉ ତା'ହେଲେ ଠିକ୍ ଅଛି ମୁଁ ଯିବି ଦୋକାନ ଆଡ଼େ କେତେବେଳେ ଆଉ ହଁ ହଁ ସନ୍ଧ୍ୟାବେଳେ ଯାଇକି ବୁଲିକି ଆଇବି ହଉ ଠିକ୍ ଅଛି ମାଉସୀ ହେଲା ରଖୁଛି ରଖୁଛି